ମୁଁ ଯେତେବେଳେ ଲେଖାଲେଖି କରେ ସେତେବେଳେ ଯେଉଁ ଟପିକ୍ଟା ମୁଣ୍ଡକୁ ଆସିଥାଏ ତା'ଉପରେ ମୁଁ ଲେଖିଯାଏ କିନ୍ତୁ କ'ଣ ଲେଖିଲି କ'ଣଟା ବାକି ରହିଗଲା ମୁଁ ଯାହା ଚିନ୍ତା କରିଥାଏ

ର ଫଳା ହର୍ଷଉକାର ଆଉ ପୂର୍ବ ଭଳି ନାହିଁ ସେମିତିଆ ଗୋଟେ ଶବ୍ଦ ବେଳେବେଳେ ବି ମୋତେ ଓଡ଼ିଆ ଅଭିଧାନରୁ ଦେଖିବାକୁ ପଡ଼େ

କୁ ମୁଁ ଗୋଟେ ଲେଖା ବୋଲି ଭାବେନି କାରଣ ଏମିତି ତ ସମସ୍ତେ ଲେଖି ଦେଇ ପାରିବେ କିନ୍ତୁ ଯେଉଁ ଲେଖା ଲେଖନ୍ତୁ ସମାଜ ପାଇଁ ଗୋଟେ ବାର୍ତ୍ତା ଆସିବା ଦରକାର